ଆମ ଓଡ଼ିଶାରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଛି ଦେଶ ବିଦେଶରୁ ଲୋକମାନେ ପର୍ଯ୍ୟଟନ ମାନ ଆମ ଦେଶକୁ ବଲିବାକୁ ଆମ ରାଜ୍ୟକୁ ବୁଲିବାକୁ ଆସନ୍ତି ଆମର ଆମ ଏଠାରେ ମନ୍ଦିର ବେଳାଭୂମି ଐତିହାସିକ ସ୍ଥାନ ଗୁଡ଼ିକ ରହିଛି ଲିଙ୍ଗରାଜ ମନ୍ଦିର ପୁରୀ କୋଣାର୍କ ଏଠାକୁ ଅନେକ ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀ ମଧ୍ୟ କୁହାଯାଏ ଆମ ଓଡ଼ିଶାର ଭୁବନେଶ୍ୱର ହେଉଛି ମନ୍ଦିର ମଳିନୀ ସହର ସେଠାରେ ଅନେକ ଗୁଡ଼ିଏ ମନ୍ଦିର ଦେଖିବାକୁ ମିଳେ ଯାହାକୁ ଦେଖା ପାଇଁ ଦେଶ ବିଦେଶରୁ ଲୋକମାନେ ଆସନ୍ତି